ଗୃହପାଳିତ ପଶୁପାଳନରେ ପଶୁମାନଙ୍କୁ ସାଧାରଣତଃ ଅନୁଭୂତ ରୋଗ ହେଉ ଅନୁଭୂତ ହେଉଥିବା ରୋଗ ଗୁଡ଼ିକ ମଧ୍ୟରୁ ଏଭିଆନ୍ ଇନଫ୍ଲୁଏଞ୍ଜା ଯାହାରକି ଓଡ଼ିଆ ନାମ ବୁଜୁବୁଜିଆ ରୋଗ ସାଧାରଣତଃ ଆକ୍ରାନ୍ତ କରିଥାଏ

ଯେତେବେଳେ ଆମେ ଅନୁଭବ କରିବା ଯେ ଏହି ରୋଗଟା ଗାଈକୁ ଆପଣଙ୍କର ପଶୁ ପଶୁକୁ ଆକ୍ରାନ୍ତ କରିଛି ତ ସେତେବେଳେ ଆମକୁ ଏହାର ଉଚିତ୍ ପଦକ୍ଷେପ ନେବାକୁ ପଡ଼ିବ ଯାହାରକି ଟୀକାକରଣ ମାଧ୍ୟମରେ ପରୀକ୍ଷା ନିରୀକ୍ଷା ମାଧ୍ୟମରେ ତାହାର ନିରାକଣ କରିବାକୁ ପଡ଼ିବ

ପଶୁ ପଶୁ ପଶୁପକ୍ଷୀମାନଙ୍କୁ ଏହି ରୋଗ ହେଲେ ସେମାନେ ତ ପ୍ରାୟତଃ ଦୁର୍ବଳ ହୋଇଯାଆନ୍ତି